ହ୍ୟାଲୋ ହଁ କୁହନ୍ତୁ କ'ଣ ହେଇଛି ହଁ

ଜିନିଷ ତମର ସବୁ ଭଲ ନା ଏମିତି କେହି କମ୍ପ୍ଲେନ୍ କରି ନ ଥିଲେ ମୋ ଜିନିଷ ଏକ ନମ୍ବରୀ ଠିକ୍ ଅଛି ଆପଣ ଯଦି କହୁଛନ୍ତି ଜିନିଷ ଖରାପ ଅଛି ବୋଲି ମୁଁ ଲୋକ ପଠାଇବି ସେମାନେ ଯାଇକି ବାଗେଇ ଦେବେ ଆଉ କିଛି କହିବେ ଆପଣ ଆଜି ଫୋନ୍ କଲେ ମୋର ପିଲା ନାହାନ୍ତି କାମରେ ଲାଗିଯାଇଛନ୍ତି ସେ ଆସନ୍ତୁ ଆସିଲେ ମୁଁ ତାଙ୍କୁ ପଠାଇବି ଯଦି ତୁମର କିଛି ତାର ବି ବେକାର ପଡ଼ିଲା ଏତେ ଖରାପ ଜିନିଷ ତ ମୁଁ ଦେଇ ନ ଥିଲି ଠିକ୍ ଅଛି ମୋ ପିଲା ହଉ ଠିକ୍ ଅଛି ମ୍ୟାଡ଼ାମ ମୁଁ ପିଲା ନେଇକି ଯିବି ପିଲା ସହିତ ମୁଁ ନିଜେ ବି ଯିବି ଯାଇକି ଆପଣଙ୍କର ସବୁ ଠିକ୍ କରିଦେଇକି ଆସିବି ଏତେ ଖରାପ ଜିନିଷ କେମିତି ପଡ଼ିଗଲା ଆପଣଙ୍କର ଠିକ୍ ଅଛି ମୁଁ ଆପଣଙ୍କୁ ଟାଇମ୍ ଦଉଛି ଦୁଇ ଦିନ ମୋତେ ସମୟ ଦିଅନ୍ତୁ ଦୁଇ ଦିନ ପରେ ମୁଁ ଯାଇକି ପିଲା ନେଇକି ନିଜେ ଠିକ୍ କରିଦେଇକି ଆପଣଙ୍କ ଘର ଆସିବି କାଲି କାଲି ହଉ ମୁଁ ଚେଷ୍ଟା କରୁଛି କାଲି ଯାଇକି ବାଗେଇଦବାକୁ ବଲ୍ବ ତାର ସୁଇଜ୍ ସବୁ ଖରାପ ହେଇଗଲା ହଉ ମୁଁ କାଲି ଯାଇକି ପହଞ୍ଚିବି ମ୍ୟାଡ଼ାମ୍ ରହୁଛି